ହଁ ମୁଁ ପାଞ୍ଚଟି ଜିଲ୍ଲାର ନାମ କହିପାରିବି ଯେମିତିକି ପ୍ରଥମଟି ହେଉଛି ଜଗତସିଂପୁର ଦ୍ୱିତୀୟଟି ଦ୍ୱିତୀୟଟି ହେଉଛି କେନ୍ଦ୍ରାପଡ଼ା ତୃତୀୟଟି ହେଉଛି କଟକ ଚତୁର୍ଥଟି ହେଉଛି ଖୋର୍ଦ୍ଧା ପଞ୍ଚମଟି ହେଉଛି ଢେଙ୍କାନାଳ